କୁହନ୍ତୁ ସାର୍

ଆପଣଙ୍କ ଭଉଣୀଙ୍କ ବାହାଘର ଡେଟ୍ଟା କେବେ କୁହନ୍ତୁ ଆଚ୍ଛା ଆପଣ ତ ଆଜି ଦେଉଛନ୍ତି କ'ଣ କ'ଣ ସବୁ ଦେବେ ଆପଣ ଆଜ୍ଞା ଆପଣଙ୍କ ଦୁଇହଳ ଡ୍ରେସ୍ ପାଇଁ ଡ୍ରେସ୍ ମାନେ କ'ଣ ନା ସୁଟ୍ ସାର୍ଟ ଚାହୁଁଛନ୍ତି ନା ଖାଲି ଜାମା ନା କ'ଣ ଆପଣ ପରା ଲାଙ୍ଗା କଥା କହୁଛନ୍ତି ଆଚ୍ଛା ଠିକ୍ ଅଛି ଆପଣଙ୍କର ଲାଙ୍ଘାର ରେଟ୍ ହେଲା ଆପଣଙ୍କ ପଡ଼ିଯିବ ପନ୍ଦର ଶହ ପଡ଼ିଯିବ ଦୁଇଟା ଲାଙ୍ଘା ପାଇଁ ପନ୍ଦର ଶହ ପଡ଼ିଯିବ ଆପଣଙ୍କ ଗୋଟେ ଜାମା ପାଇଁ ଛଅ ଶହ ଟଙ୍କା ପଡ଼ିଯିବ ଆଉ ଗୋଟେ ଜାମା ପ୍ୟାଣ୍ଟ ପାଇଁ ସାତ ଶହ ଭିତରେ ଟଙ୍କା ପଡ଼ିଯିବ ଆଉ କ'ଣ ଚାହାନ୍ତି ଆପଣ ପ୍ୟାଣ୍ଟ ସାର୍ଟ ଦୁଇହଳ ପ୍ୟାଣ୍ଟ ସାର୍ଟ ପାଇଁ ଆପଣଙ୍କର ବାର ବାର ଚବିଶ ଶହ ଟଙ୍କା ହିଁ ପଡ଼ିଯିବ କେମିତି ମୁଁ ତ ବହୁତ ଚେଷ୍ଟା କରିବି ଆପଣଙ୍କ ପାଇଁ ଭଲ ହିଁ ଦେବି ମୋ ପାଖରେ ଲୋକ ଅଛନ୍ତି କଷ୍ଟମର୍ ଅଛନ୍ତି ମୁଁ ବନାଇ ଦେବି ରାତିଦିନ ପରିଶ୍ରମ କରି ମୁଁ ଆପଣଙ୍କ ପାଇଁ ଚେଷ୍ଟା କରିବି ନା ଆପଣ ମୋ ପାଇଁ ଭଲ କଷ୍ଟମର୍ ନା ମୁଁ ଜାଣିଛି ଆପଣଙ୍କୁ ଆପଣ ମୋ କତିରେ ଆଗରୁ କାମ କରିଛନ୍ତି ଜିନିଷ ବି ନେଇଛନ୍ତି ନାଇଁ ସାର୍ ମୁଁ ଲୋକ ରଖିଛି ଆଜ୍ଞା ଆଜ୍ଞା ନିଶ୍ଚିତ ମୁଁ ଆପଣଙ୍କ ପାଇଁ ସଚେଷ୍ଟା ହିଁ କରିବି ରାତିଦିନ ବହୁତ ପରିଶ୍ରମ ବି ମୁଁ ମଧ୍ୟ କରିବି ହଁ ମୁଁ ଚାହିଁଛି ଆପଣଙ୍କର ଗୋଟେ ବାହାଘରର କଥା ନା ଆଜ୍ଞା ଆପଣ ସେପାଇଁ ଜମା ଟେନସନ୍ ନିଅନ୍ତୁ ନାହିଁ ଆପଣଙ୍କ ସବୁ ତିଆରି ହେଇଯିବ ଲାଙ୍ଘା ଜାମା ପ୍ୟାଣ୍ଟ ଆଉ କ'ଣ ଦରକାର କୁହନ୍ତୁ ଠିକ୍ ଅଛି ଆଜ୍ଞା ଠିକ୍ ଅଛି ଆପଣ ଯଦି ପାରୁଛନ୍ତି କାଲି ସକାଳୁ ଆଣି ମୋତେ ଦେଇ ଯାଆନ୍ତୁ ହଁ ନା ନା ଆପଣ ଯାହା ଆଡ଼ଭାନ୍ସ ଦେବେ ନା ଆଉ ନହେଲେ ମୁଁ ଆପଣଙ୍କୁ ସ୍ୟାମ୍ପଲ୍ ଗୋଟେ ଦେବି ଆପଣ ମୋତେ ଆଡ଼ଭାନ୍ସ ନଦେଲେ ମୁଁ ଜାଣିବି କେମିତି ଆପଣଙ୍କର ଟୋଟାଲ୍ ଆମାଉଣ୍ଟ ହେଲା ତିନି ହଜାର ସାତଶହ ଟଙ୍କା ତେଣୁ ଆପଣ ମୋତେ ଆପଣ ଯାହା ଦେବେ ଆଉ ଆଡ଼ଭାନ୍ସ ହିସାବରେ ଯାହା ଦେବେ ଆଉ ଆଜ୍ଞା ଠିକ୍ ଅଛି ଆଜ୍ଞା ଠିକ୍ ଅଛି ଆଜ୍ଞା ବ୍ୟସ୍ତ ସେ ପାଇଁ ଆପଣ ଜମା ବ୍ୟସ୍ତ ହୁଅନ୍ତୁନି ଆପଣଙ୍କର କପଡ଼ା ତିଆରି ହେଇଯିବ ମୁଁ ହିଁ ଭଲ ଭାବରେ ବାଗେଇକି ଦେଇ ଦେବି ଆଉ କ'ଣ କହୁଛନ୍ତି କୁହନ୍ତୁ ଆଜ୍ଞା ଆସନ୍ତୁ